ଆମର୍ ଯେନ୍ ଖେଲ୍ ବାବଦ୍ରେ ଯେନ୍ଟା କ୍ରିକେଟ୍ ହକି ମାନେ ବେଡ଼୍ମିଣ୍ଟନ୍ ଖୋଖୋ ଆମର୍ ଯାହା ଖେଲ୍ ଅଛେ ଇ ଖେଲ୍ କେନ୍ତାକରି ଉନ୍ନତି ହେଲେ ହେବାର୍ ତାର୍ କାରଣ୍ ହଉଚେ ଯେ କମ୍ପିଟିସନ୍ ହେସି କମ୍ପିଟିସନ୍ ମାର୍କେଟ୍ରେ କମ୍ପିଟିସନ୍ ଯଦି ପିଲାକେ ପିଲା କର୍ବେ ଆର୍ ଅଭ୍ୟାସ୍ କର୍ବେ ଅଭ୍ୟାସ୍ ଯଦି ବଜେଇ ରଖିବେ ଇ ସକ୍ସେସ୍ ହେବା ଆଗ୍କେ ଆଉ କମ୍ପିଟିସନ୍ ଯେନ୍ଟାକି ମାନେ ବାର୍ ବାର୍ ତାହାକେ ମାନେ ସେ ଖେଲ୍କେ ରିପିଟ୍ କର୍ବେ ଦୋହରାବେ ଯେନ୍ଟାକି ସେ ସେଥିରେ ନୂଆ ନୂଆ ପ୍ଲାନ୍ଗୁଡ଼ାକ ବାହାରିସି ଯେନ୍ ପ୍ଲାନ୍ କି ସେଟା ମାନେ କାର୍ଯ୍ୟକାରୀ ହେସି ଆମର୍ ସେଥିର୍ ଲାଗି ପ୍ରତ୍ୟେକ ଖେଲ୍ରେ ଯେନ୍ ସାହସି ହେସନ୍ ଆଗ୍କେ ଯାଏସନ୍ ଇଟା ଆମର୍ ଅଭ୍ୟାସ୍ ବଜେଇ ରଖ୍ବା କଥା ଆଉ ପିଲାମାନଙ୍କର୍ ଭିତ୍ରେ ସେ ସାହସିକ୍ ଆସ୍ବାର୍ ଲାଗି ତାଙ୍କର୍ ଭିତ୍ରେ କମ୍ପିଟିସନ୍ ହେବା କଥା ତା'ପରେ ବଜେଇ ରଖ୍ବାର୍ ଲାଗି ସେମାନେ ନୀତି କଣ୍ଟିନ୍ୟୁ ଇଟାକେ ମାନେ ନେବା କଥା ମାନେ ଖେଲ୍ଟା ଆରୁ ଖେଲ୍ ଖେଲି ସାର୍ଲା ପରେ ସେଥିରେ ମାନେ ମାନେ ତର୍ଜମା ହେବା କଥା ଆଲୋଚନା ହେବା କଥା ଆରୁ ନିଜର୍ ଶରୀର୍କେ ସୁସ୍ଥ୍ ରଖ୍ବାର୍ ଲାଗି ସୁସ୍ଥ ବିଚାର୍ କର୍ବାର୍ ଲାଗି